ମୁଁ ଗୋଟିଏ ଗଛ ଉପରେ ଏକ କବିତା ଲେଖିଛି ଯାହାକି ମୋର ପ୍ରିୟ ଗଛ ମୋର ପ୍ରିୟ ଗଛ ହେଉଛି ଆମ୍ବ ଗଛ ଏହି ଆମ୍ବ ଗଛରେ ଆମେ ଛାଇ ପାଇଥାଉ ଫଳ ପାଇଥାଉ ଏବଂ ପତ୍ର ମଧ୍ୟ ପୂଜା କରିବାରେ ବ୍ୟବହାର ହୋଇଥାଏ ଏବଂ ଗଛ ଦ୍ୱାରା ଆମର ସବୁ କିଛିରେ ଲାଭ ହଁ ଲାଭ ହୋଇଥାଏ କୌଣସି ପ୍ରକାର କ୍ଷତି ହୋଇନଥାଏ ଏବଂ ଗଛ ହେଉଛି ଆମର ଜୀବନର ଏକ ମୁଖ୍ୟ ଅଙ୍ଗ ଗଛ ଦ୍ୱାରା ଆମେ ସବୁ କିଛି ପାଇଥାଉ ଅମ୍ଲଜାନଠୁ ଆରମ୍ଭ କରି ଖାଦ୍ୟ ରୋଷେଇ ମଧ୍ୟ ଏହି ଗଛ ଆମକୁ ଦାନ କରିଥାଏ ଯାହାକି ଆମ୍ଭମାନଙ୍କୁ ଅନେକ ପ୍ରକାର ସୁବିଧା ଯୋଗାଇଥାଏ